ଆଜ୍ଞା ଆଜ୍ଞା ଆପଣ କିଏ କହୁଥିଲେ ଆଜ୍ଞା ଆଜ୍ଞା କେଉଁଠୁ କହୁଥିଲେ ସାର୍ କହିଲେ ଆଜ୍ଞା ଆଜ୍ଞା ଆଜ୍ଞା ଆମର ଏଇ ଯେଉଁ ଧବଳଗିରି ସାଇମନ୍ଦିର ତା ପାଖକୁ ଆମ ଦୋକାନଟା ଚିକେନ ଆ ମଟନ୍ ତ ଅଛି ସାତଶହ ପଚାଶ ବ୍ରଏଲର ଅଛି ଅଢ଼େଇଶହ ଆଉ ଦେଶୀ ଚିକେନ ଟା ହେଉଛି ଚାରିଶହ ପଚାଶ ଆଉ ଆପଣ ଆସନ୍ତୁ ଆସିଲେ ରେଟ୍ ଟିକିଏ କମାଇଦେବା ଆମର ମାର୍କେଟରେ ଯାଉଛି ମଟନ ସାତଶହ ପଚାଶ ଆପଣ ଯଦି କହିବେ ପଚାଶ ଟଙ୍କା କମାଇ ଦେବୁ ଆଉ ହେଉଛି ବ୍ରଏଲରରୁ ସେଇ କୋଡ଼ିଏ ତିରିଶ ଟଙ୍କା କମାଇଦେବୁ ଆପଣ ଆଗେ ଆସନ୍ତୁ ଆସିଲେ କମାଇଦେବା ନେବେ ଆପଣ ଆଉ ଦେଶୀ ଚାରିଶ ପଚାଶ ମିନୀୟମ ତିନିଶହ ପଚାଶ ନହେଲେ ଆମେ ଦେବୁନି ଆଜ୍ଞା ଆପଣ ନେବେ ଯଦି ଆସନ୍ତୁ ଗୋଟେ କାଟିଦେବା ଏଇଟା ରହିବ କଥା ଶୁଣନ୍ତୁ ଆପଣ ଆପଣ ଆଗେ ଆସନ୍ତୁ ସେଇଟା ଗୋଟେ କଥା ରହିବନି ମାର୍କେଟରେ ଯେତିକି ରେଟ୍ ଅଛି ତୁମେ ପଚାଶ ଟଙ୍କା କଟାଇଦେଇକି ମୋତେ ଦେବ ଆଉ କିଛି କହିବାର ନାହିଁ ଆପଣଙ୍କ ବଜାରଠୁ ଆପଣ ଦଶଟଙ୍କା କମ୍ କରିଦେବେ ଆଉ ତେଲ ପାଇଁ ଅଧିକ କିଛି ଇଏ କରିଦେଇକି ନେବେ ଆପଣ ଆସନ୍ତୁ ଆଗେ ଆପଣ ଆସୁନାହାଁନ୍ତି ନା ନା ଆପଣ ତ ହଠାତ୍ ତ ଫୋନ କଲେ ଆଗରୁ ଆମକୁ ଫୋନ କରିକି କଣ୍ଟାକ୍ଟ କରିଥିଲେ ଆମର ଅଛନ୍ତି ଅ ହ ତାହେଲେ ଠିକ୍ଅଛି ଆମର ପିଲା ଅଛନ୍ତି ହ୍ୟାଲୋ ଆମର ପିଲା ଅଛନ୍ତି ଆପଣ ମଟନ ଯେତିକି ନେବେ ତା ରେଟ୍ ଦେଖିବେ ଆପଣ ଆଡ଼ଭାନ୍ସ ଦେଇଯିବେ ଆଉ ବ୍ରଏଲର ନିଅନ୍ତୁ କି ଦେଶୀଚିକେନ ନିଅନ୍ତୁ କି ଯାହା ନିଅନ୍ତୁ ପିଲା ଆମର ଯୋଗାଇ ଦେବେ ଯେଉଁ ରେଟ୍ ଛିଡ଼ିଯିବ ସେଇ ରେଟ୍ ରେ ଆପଣ ଙ୍କ ପାଖରେ ପହଞ୍ଚିଯିବ ଆମେ ସେଇଟା ବୁଝିବୁନା ସାର୍ ନା ନା ଆମର ପିଲା ଯିବେ ବାଇକ୍ ରେ ସେ କ'ଣ ସେ କିଛି ଛାଡ଼ ସେଇଟା ଆମର ତ ଇଏ ଆମେ ପିଲାଙ୍କୁ ଦେଇଦେବୁ କିନ୍ତୁ ରେଟ୍ ଟା ଯେତିକି ଥିବ ସେତିକି ଦେଇଦେବେ ପନ୍ଦର କୋଡ଼ିଏ କିଲୋମିଟର ବାଟ ଆଉ ଆପଣ କାଇଁ ବ୍ୟସ୍ତ ହେଉଛନ୍ତି ଗାଡ଼ି ଫାଡ଼ି ଆଉ ଆମ ପିଲା ନେଇକି ଆପଣଙ୍କ ପାଖରେ ପହଞ୍ଚାଇଦେବେ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା